ଆଗେ ଲୋକ ଚାଲି ଚାଲି ବହୁତ ଦୂର ଯିବା ଆସିବା ହୋଇଥିଲେ ଏବେ ସେଇ ଅସୁବିଧା ନାହିଁ ବସ୍ ସୁବିଧା ହେଲାଣି ଏବେ ଟେଲିଭିଜନ ମାଧ୍ୟମରେ ଆମେ ବହୁତ ମନୋରଞ୍ଜନ ହେଇ ଯାଉଛୁ ଆଉ ନିଜ ନିଜ ଘରେ ମନୋରଞ୍ଜନ କରିବାକୁ ବି ଟି ଭି ହେଇଗଲାଣି ଆମେ ବାହାରକୁ ଯିବାକୁ ପଡ଼ୁନି ମୋବାଇଲରେ ବି ମନୋରଞ୍ଜନ କରିପାରୁଛୁ ଶିକ୍ଷା ଶିକ୍ଷାରେ ବି ଉନ୍ନତି ହେଉଛି ଆଗ ଶିକ୍ଷା ପାଇଁ ସୁବିଧା ନଥିଲା ଏବେ ସବୁ ଗାଁ ଗହଳିରେ ସ୍କୁଲ ହେଇଗଲାଣି ମାନେ ମୋବାଇଲରେ ବି ଆଜିକାଲି ପଢ଼ିବା ପାଇଁ ସୁବିଧା ବି ହେଇଗଲାଣି ଏବେ ବହୁତ କିଛି ଉନ୍ନତି କଲାଣି ଆଗକୁ ଆମ ଦେଶ ଶିଳ୍ପରେ ବି ଉନ୍ନତି ହେଲାଣି ବ୍ୟବସାୟରେ ବି ବହୁତ ଉନ୍ନତି ହେଲାଣି ମାନେ ବହୁତ ଭଲ କାମ କରୁଛନ୍ତି ନେତା ମାନେ ବି ବହୁତ ଭଲ କାମ କରୁଛନ୍ତି ସବୁ ସୁବିଧା ଗାଡ଼ି ସୁବିଧା ହେଲା ମାନେ ରାସ୍ତାରେ ରୋଡ଼୍ ବି ଭଲ ସେ ବନା ହେଲା କି ଆମେ ଚାଲିକି କେଉଁଠି ଯାଇପାରୁୁ ବସ୍ରେ ବି ବହୁତ ସୁବିଧା ହେଇଗଲାଣି ଆଉ ଟିକେ ସୁବିଧା କରିଦେଲେ ଯେଉଁ ବସ୍ରେ ଆମେ ମାନେ ସବୁ ସିଟ୍ରେ ବସିକି ଯାଉଚୁ ବସ୍ରେ ବସିକି ଯିବାକୁ ସୁବିଧା ହଉ କିନ୍ତୁ ଠିଆ ହେଇକି ସୁବିଧା ନ ହଉ ସେଇ ସୁବିଧାଟା ହେଲେ ଆଉ ଟିକେ ଭଲ ହବ